ପାଣି କାଦୁଅରେ ଆଉ କି ପୋଷିବ ଦେଖିବ ଦୁଃଖୀର ମୁହଁ ବରଷା ବଡ଼ିରେ କିଏ ପୋଛିିଦବ ଆକୁଳ ଆଖିର ଲୁହ ଏହା ହଉଛି ଗୋଟିଏ ବା ପ୍ରିୟ ଉଦ୍ଧୃତ ବାକ୍ୟ ଯାହା ସାହିତ୍ୟ ବହିର ନଇଁ ଗଲା ମ ଆପେ ମଥା ପଦ୍ୟରୁ ଆସିଛି ଯାହା ଶ୍ରୀ ବଟକୃଷ୍ଣ ଅଜାଙ୍କର ନିଜର ଲିଖିତ ପଦ୍ୟ ଏହି ପଦ୍ୟରେ ଶ୍ରୀ ବଟକୃଷ୍ଣ ଓଝା କବିି କହିଛନ୍ତି ଯେ ଗୋପବନ୍ଧୁ ଦାସ ଯେତେବେଳେ ରୋଗୀମାନଙ୍କର ସେବା କରୁଥିଲେ ସେହି ସମୟରେ ଅନନ୍ତ ପାଖରୁ ନେଇଥିବା ଟଙ୍କା ଦ୍ୱାରା ଫେରାଇ ନେଇ ପାରୁ ଥିବାରୁ ଯେପରି ନିଜର ମଥା ନୁଆଁଇ ଦେଇ ଥିଲେ ସେହି ପଦ୍ୟ ର ଏକ ଛୋଟ ବାକ୍ୟ ଯେଉଁ ସମୟରେ ଅନନ୍ତଙ୍କୁ ଗୋପବନ୍ଧୁ ଦାସ ନିଜର ଆଣିଥିବା ଟଙ୍କା ଥଳି ଆଣିଥିବା ଟଙ୍କା ଥଳି ଅନନ୍ତବାବୁ ଫେରାଇ ନ ପାରିଛନ୍ତି

ନିଜର ଗୋ ରୋଗୀମାନଙ୍କରୁ ସେବା କରିଛନ୍ତି ସେ ନିଜର ଦକ୍ଷତାକୁ ନିଜର କାର୍ଯ୍ୟ ବୋଲିକୁ ରୋଗୀମାନଙ୍କ ଏବଂ ଜନବାସୀଙ୍କୁ ସେବା କାର୍ଯ୍ୟରେ ନିଜକୁ ଲଗାଇ ଯାଇଥାଇଥାନ୍ତି ସେବେଠାରୁ ଏଥିରେ କହିଛି ଯେ ମୁଁ ଯେତେବେଳେ ଗୋପବନ୍ଧୁ କହିଛନ୍ତି ଯେତେବେଳେ ନିଜର ଜନତାଙ୍କୁ ନିଜର ଜୀବନ ଦେଇଦେଇଛି ଆଉ ମୁଁ ଫେରିବି କେମିତି ବୋଲି ନିଜର ବାକ୍ୟ ଗ୍ରହଣ କରିଛନ୍ତି